ମାଛ ଧରିବାକୁ ଗଲାବେଳେ ଆମେ ସାଧାରଣତଃ ଜାଲ ବ୍ୟବହାର କରୁ ନଚେତ୍ ଖଇଚା ବ୍ୟବହାର କରୁ ନଚେତ୍ ଖଡ଼ା ମଧ୍ୟ ପକାଇକି ଆମେ ମାଛ ଧରିଥାଉ କିନ୍ତୁ ଗାଡ଼ିଆ ପୋଖରୀ ଯେତେବେଳେ ଆମେ ଧରିବା ପାଇଁ ଯାଉ ସାଧାରଣତଃ ଜାଲ ହିଁ ନେଇଯାଉ କିଛି ବର୍ଷ ମଧ୍ୟରେ ଏହା ଏତେ ମାତ୍ରାରେ ବଦଳି ଯାଇଛି ଯେ ନୂତନ ଜ୍ଞାନ କୌଶଳରେ ତାଙ୍କର ଏବେ ନେଟ୍ ସିଷ୍ଟମ୍ ନେଟ୍ ସିଷ୍ଟମ୍ରେ ତାଙ୍କର ମାଛ ଧରା ଯାଉଛି ଆଉ ନୂତନ ଜ୍ଞାନ କୌଶଳୀରେ ଏବେ ବିଭିନ୍ନ ପ୍ରକାରର ସିଷ୍ଟମ୍ ସବୁ ବଦଳି ଯାଇଛି କିଛି ବର୍ଷ ତଳେ ଆମେ ଯେଉଁ ମାଛ ଧରିବା ପାଇଁ ଯାଉଥିଲୁ ବିଲରେ ଖଇଞ୍ଚା ପକାଉଥିଲୁ

କିନ୍ତୁ ନହେଲେ ଜାଲ ଦ୍ୱାରା ମଥା ଦ୍ୱାରା ଆମେ ମାଛ ଧରୁଥିଲୁ ସେ ମଜା ସେ ଇଏ ନିଆରା ଥିଲା ଆଉ ସେ ପ୍ରାକୃତିକ ଜିନିଷ ଥିଲା ଏବେକା ଏବେକା ମାଛ ଧରା ଏବେକା ମାଛ ଚାଷ ପ୍ରଣାଳୀ ସବୁ ବଦଳି ଯାଇଛି ଏବେ ନୂତନ ପଦ୍ଧତିରେ ମାଛ ଚାଷ ଦାନା କିମ୍ବା ପୋଖରୀ ମାଧ୍ୟମରେ ବିଭିନ୍ନ ପ୍ରକାରର ସିଷ୍ଟମ୍ରେ ତାଙ୍କର କାମ କରୁଛନ୍ତି